ହେଲୋ ମୁଁ ସାଙ୍ଗ ସହିତ ଯାଇଥିଲି ଚୁଡ଼ି ଦୋକାନକୁ ତା' ଚୁଡ଼ି ଦେଖିକି ମୋତେ ବହୁତ ଭଲ ଲାଗିଲା ଆଉ ମୁଁ ବି ଗୋଟେ ଚୁଡ଼ି ମଗାଇଥିଲି ସେଥିପାଇଁ ମୋତେ ବହୁତ ଭଲ ଲାଗିଲା ପିନ୍ଧିଲି ବହୁତ ଦିନ ଲାଷ୍ଟିଙ୍ଗ କଲା ବହୁତ ଇଏ ହେଲା ଷ୍ଟୋନ୍ ଫୋନ କିଛି ବାହାରିଲାନି କିଛି ନାହିଁ ବହୁତ ଖୁସି ଲାଗିଲା ଦେଖି କରି ଆଉ ସେ ଚୁଡ଼ି ମୋ ସାଙ୍ଗର ଚୁଡ଼ି କିନ୍ତୁ ଇଏ ହେଇଗଲା ଅଳ୍ପ ଦିନ ଭିତରେ କଳା ହେଇଗଲା କିନ୍ତୁ ମୋର କିଛି ହେଲାନି ମୋତେ ସେଥିପାଇଁ ବହୁତ ଖୁସି ଲାଗିଲା ଆଉ ମୋତେ ଯାହା ଦରକାର ମୁଁ ସେହି ଦୋକାନରୁୁ ହିଁ ଆଣିବି ଚୁଡ଼ି ଫୁଡ଼ି ଯାହା ଦରକାର ସେହି ଦୋକାନରୁ ଆଣିବି ଆଉ ମୋତେ ଚୁଡ଼ି ପିନ୍ଧିକ ବହୁତ ଖୁସି ଲାଗିଲା ଆଉ ଚୁଡ଼ି ମୁଁ ଆମର ପରିବାର ଯିଏ ଯି ଅଛନ୍ତି ସମସ୍ତଙ୍କ ପାଇଁ ସେହିଠୁ ହିଁ ଚୁଡ଼ି ମଗାଇକି ଇଏ କରିବି ଆଉ ଆପଣଙ୍କ ଦୋକାନ ଇଏରେ ମୋତେ ଶୁଣିକି ବହୁତ ଖୁସି ଲାଗିଲା ମୁଁ ଯାଇଥିଲି ସାଙ୍ଗ ସାଙ୍ଗରେ ବୁଲିକି ସେଇଠୁ ଚୁଡ଼ି କିଣିକି ଆଣିଥିଲି ମୋତେ ବହୁତ ଇଏ ଲାଗିଲା ଚୁଡ଼ି ବହୁତ ଭଲ ପଡ଼ିଲା ଆପଣଙ୍କର ଚୁଡ଼ି ମୋତେ ବହୁତ ଭଲ ଦେଖାହଲା ପିନ୍ଧିଲି ଏବେ ପର୍ଯ୍ୟନ୍ତ ବହୁତ ଲାଷ୍ଟିଙ୍ଗ କଲାଣି ଆଉ ଚୁଡ଼ି ଲାଷ୍ଟିଙ୍ଗ ଦେଖି କରି ଆମ ଘର ଲୋକ ସମସ୍ତେ ଖୁସି ହେଲେ ମୁଁ ବି ଖୁସି ହେଲି ଆଉ ସେଥିପାଇଁ ସମସ୍ତେ ଅର୍ଡ଼ର୍ କରିଛନ୍ତି ସେହିଠୁ ହିଁ ଚୁଡ଼ି ନେଇକି ଆସିବୁ ଆମେ ଆଉ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଆପଣ ସେମିତି ଭଲ ଭଲ ଇଏ ରଖନ୍ତୁ ଜିନିଷ ରଖନ୍ତୁ ସେହିଠୁ ସମସ୍ତେ ଚୁଡ଼ି କ'ଣ ସବୁ ଜିନିଷ ହିଁ କି ନେଇକି ଆସିପାରିବେ ଆପଣଙ୍କୁ ସେଥିପାଇଁ ଧନ୍ୟବାଦ ଜଣାଉଛୁ